ହଁ ମୁଁ ଅନ୍ଧବିଶ୍ୱାସ କଥା କିଛି କହିବାକୁ ଚାହୁଁଛି ଆମ ଗ୍ରାମର କିଛି ଲୋକ କୁହନ୍ତି ଯେ ଇଏ ଗଛରେ ଭୂତ ଅଛି ସେ ଘରେ ଭୂତ ଡେଉଁଛି ଇଏ ସେ ତା ଦେହରେ ପ୍ରେତ ଆସିଛି କିନ୍ତୁ ଏହିଭଳି ଜିନିଷଟି ମୁଁ କେବେ ମୋ ସ୍ଵଚକ୍ଷୁରେ ମୁଁ ଦେଖି ନାହିଁ ମୁଁ ଲୋକଙ୍କୁ କୁହେ ଭୂତ ପ୍ରେତ ବୋଲି କିଛି ଜିନିଷ ନାହିଁ ନିଜେ ଡରୁଥିବା ଲୋକଟି ନିଜେ ହିଁ ଡରେ ତାଙ୍କୁ କିଏ ଡରାଏନି ଭୂତ ପ୍ରେତ ବୋଲି କିଛି ବିଶ୍ୱାସ ବି ମୁଁ କରେନି ସେଟା ଗୋଟିଏ ଅନ୍ଧବିଶ୍ଵାସର ଗୋଟିଏ କାହାଣୀ ଯେଉଁଟାକି ଗୁଜବ କୁହନ୍ତି ଆଉ ସ୍ତ୍ରୀଲୋକଙ୍କ କଥା ତ କହିଲେ ନ ସରେ ସିଏ ତ ମାନେ ଟିକକ କଥାକୁ ତିଳକୁ ତାଳ କରିଦେବେ